ହଁ ମୋର ଜଣେ ପକ୍ଷୀ ନାୟକ ଓ ଆଦର୍ଶ ଅଛନ୍ତି ସେ ହେଉଛନ୍ତି ମଧୁ ବାବୁ ଯିଏକି ଆମ ଓଡ଼ିଶାର ଉତ୍କଳ ଗୌରବ ଭାବେ ପରିଚିତ ପ୍ରଥମ ଓଡ଼ିଆ ଯିଏକି ପ୍ରଥମେ ବିଲାତ ଯାତ୍ରା କରିଥିଲେ ଏବଂ ସିଏ ପ୍ରଥମ ଓଡ଼ିଆ ଯିଏକି ଓକିଲାତି ପାସ୍ କରିଥିଲେ ସେ ଆମ ଓଡ଼ିଆ ଭାଷାର ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ କରିଥିଲେ ଏବଂ ଗରିବମାନେ ତାଙ୍କୁ ଭଗବାନ ପରି ପୂଜା କରନ୍ତି ଆଜି ଏପରି ବିଭିନ୍ନ ଋଣ ଗୁଡ଼ିକ ମୋତେ ତାଙ୍କର ପ୍ରଭାବିତ କରିଛି ଏଥିପାଇଁ ମୁଁ ତାଙ୍କୁ ଆଦର୍ଶ ମାନେ